ହଁ ହ୍ୟାଲୋ କ'ଣ ଫୁଲ ଫଳ ଗଛ ନା ଫୁଲ ଗଛ ନା କ'ଣ ଫୁଲ ଜାତୀୟ ନା କଣ୍ଟା ଜାତୀୟ ନା ଏଇ ଯୋଉ ସୋ' ଗଛ ଫୁଲ ଗଛ ଲଗେଇବ ନା କଣ୍ଟା ଭଳିଆ ଯେଉଁ ଗଛ ଅଛି ସେଇଟା ଲଗେଇବ ଆଉ ଫୁଲ ଗଛ କହିଲେ ଗେଣ୍ଡୁ ଅଛି ଆଉ ଗୋଲାପ ଗୋଲାପ ବି ଅଛି ଗୋଲାପ ଅଛି ଗେଣ୍ଡୁ ଅଛି ଆଉ ଇଏ ଅଛି ମନ୍ଦାର ଫୁଲ ଅଛି ଯେଉଁ ଯେଉଁଟା ଚାହିଁବ ସେଇଟା ଦେଇଦେବୁ ଓଃ ହାଇବ୍ରୀଡ଼୍ଟା ନେବେ ନା ଦେଶୀଟା ନେବେ ହାଇବ୍ରୀଡ଼୍ଟା ଭଲ ନା ସବୁବେଳେ ଫୁଲ ଫୁଟିବ ହାଇବ୍ରୀଡ଼୍ଟା ହେଉଛି କୋଡ଼ିଏ ଟଙ୍କା ଆଉ ଦେଶୀଟା ଦଶ ଟଙ୍କା ହଁ ଅଛି ଏ ଯେଉଁ ଇଏ ଗଛ ଅଛି ମନ୍ଦାର ଗଛ ଅଛି ଆଉ ଗୋଟେ ହଁ ସେଗୁଡ଼ା ଅଛି ହଁ ଆପଣ କୁଣ୍ଡରେ ମାଟି ଫାଟି ପୁରେଇ ଦେବେ ତା'ପରେ କୁଣ୍ଡ ଦେଖିକି ବଡ଼ କୁଣ୍ଡ ହେଲେ ଟିକେ ଖତ ମାଟି ଅଧିକ ଦେବେ ଛୋଟ କୁଣ୍ଡ ହେଲେ କମ୍ ଟିକେ ଦେବେ ଦେଇକି ସେ ପକେଇ ଦେବେ ଗାମାକ୍ସିନ୍ ଟିକେ ପକେଇ ଦେବେ ଯେମିତି ସେ ଉଈ ଫୁଈ ନ ଲାଗିବେ ଆଉ ଆକୁ ନେଇକି ରଖିଦେବେ ଆଉ ପୋତି ଦେବେ ତ ପାଣି ଫାଷ୍ଟ୍ ଯେତେବେଳେ ପୋତିବେ ଦିଓଳି ପାଣି ଦେବେ ଆଉ ଗଛ ନା ଗଛ ସବୁ ଚେର ଲାଗିଗଲା ପରେ ସବୁବେଳେ ପାଣି ଦେଲେ ଚଳିବ ହଁ ଗୋଲାପ ଗଛ ବି ସେଇଆ

ହଁ ତୁଳସୀ ଗଛ ସେମିତି ଆଣିବ ଆମର ସବୁ ଚାରା ଅଛି ପଲଥିନ୍ରେ ତାକୁ ନେଇଯିବେ ପଲଥିନ୍ କାଟିକି କୁଣ୍ଡରେ ଲଗେଇବା କଥା ଲଗେଇ ଦେବେ ଏମିତି ଖତ ମାଟି ଦେଇକି ତା ହଁ ସାର ଟିକେ ଦେବେ ଯଦି ଦେବେ ନହେଲେ ଖତ ଟିକେ ଅଧିକା ଦେବେ ହଁ ଅଛି ଅଛି ସବୁ ସବୁଗୁଡା କୁଣ୍ଡରେ ଆଗ ପାଣି ମାଟି ପୁରେଇବେ ମାଟି ପୁରେଇ ଖତ ଉଠେଇବେ ଖତ ବି ସେଟା ଭଲକି ଘାଣ୍ଟି ଘୁଣ୍ଟା ଦେବେ ଭଲକି ଗୋଳେଇ ଦେଲା ପରେ ଗଛ ଗଛ ପୋତିବେ ଆଉ ସେ ଅତି ବେଶୀରେ ମାସେ ମାସେ ପରେ ଫୁଲ ଫୁଟିବ ହଁ କଟା ହେବ ନା କଟା ହେଲେ ପୁଣି ଶାଖା ଦେଇ ପୁଣି ଅଧିକା ହେବ ହଁ ଟିକିଏ ଫୁଲ ଫୁଟିଲେ ଆସିଗଲା ଆଉ ଗଛ ଚେର ଲାଗିଗଲା ଭଲ ଚେର ଲାଗିଗଲା ଯେ ତା'ପରେ କାଟି ଦେବ ଯେମିତି ଦେଖିବ ଯେ ହଁ ହୋଇଗଲା ଗଛ ଚେର ଫେର ଲାଗିକି ନୂଆ ପତ୍ର ହୋଇଗଲାଣି ସେଇଟା କାଟିବ ଆଉ ସେଇଟା ଗୋଟେ ଦୁଇ ଦିନରେ କାଟିଦେଲେ ଚଳିବ ଗୋଲାପ ସିଏ ବି ସେମିତି କାଟିବ କାଟିଲେ କ'ଣ ବଢ଼ିବ ବଢ଼ିବ ହଁ ସେ କୋଡ଼ିଏ ପଚିଶ ଦିନ ପରେ ଚେର ଭଲକି ଲାଗିଗଲା ପରେ ସେ କାଟି ଦେବ କାଟି ଦେଲେ କ'ଣ ସେ ଗଛଗୁଡା ବଢ଼ିବନା କେନା ଦେଇ ସେ ହେବ ସେରା ବେଶୀ ବଡ ହେବନି ଦୁଇ ଫୁଟ ଅଢ଼େଇ ଫୁଟ ଭିତରେ ରହିବ ଫୁଲ କିନ୍ତୁ ବେଶୀ ଫୁଟିବ କାଟିଦେଲେ ଫୁଲଗୁଡ଼ା ଅଧିକା ଫୁଟିବ ଶାଖା ଅଧିକା ହେବ ଫୁଲ ଅଧିକ ଫୁଟିବ ଆଉ କୁଣ୍ଡଗୁଡା ଛୋଟିଆ କୁଣ୍ଡ କରନ୍ତୁ ଛୋଟିଆ କୁଣ୍ଡ କଲେ ତ ଅଧିକା ମାଟିରେ ଭଲ ହେବ ହଁ ହଁ ସବୁ ସମାନ ହବ ଭଲ ଦେଖାଯିବ ଟଗର ଗଛ ବି ଅଛି ହଁ ଅଛି ଟଗର ଗଛ ସେମିତି ଟଗର ହେ ସେ ସେ ଛୋଟିଆ କୁଣ୍ଡ ହେଲେ ସବୁଗୁଡ଼ା ହୋଇଯିବ କେତେ ଛାତ ଉପରେ ରଖିବ ତ ଛାତ ଉପରେ ଛୋଟିଆ କୁଣ୍ଡ କଲେ